ପ୍ରିୟ ବୈଜ୍ଞାନିକ ହେଉଛନ୍ତି ଏ ପି ଜେ ଅବଦୁଲ କାଲାମ ସେ ସେ ଏକ ବହୁତ ଭଲ ବୈଜ୍ଞାନିକ ଥିଲେ ସେ ତାଙ୍କୁ ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ ମଧ୍ୟ କୁହାଯାଏ ସେ ମଧ୍ୟ ସେ ଏତେ ଭଲ ଥିଲେ ଯେ ସେ ଡିଆର୍ଡିଓରେ ଏବଂ ରାଷ୍ଟ୍ରପତି କାର୍ଯ୍ୟ ବି ସମ୍ଭାଳିଥିଲେ ସେ ଡି ଆର୍ ଡ଼ି ଓ ସମୟରେ ବିଭିନ୍ନ କ୍ଷେପଣାସ୍ତ୍ର ମିସାଇଲ୍ ଏବଂ ତ୍ରିଶୁର ଆକାଶ ଏଭଳି ବହୁତ ଶକ୍ତିଶାଳୀ ପରମାଣୁ ମିସାଇଲ୍ ତିଆରି କରିଥିଲେ ସେ ଏତେ ଭଲ ଥିଲେ ଯେ ଖାଲି ସେ ସେ ଏତେ ବିଦ୍ୱାନ ଥିଲେ ଯେ ସେ ଡିଆର୍ଡିଓର ସରିଲା ପରେ ସେମାନେ ତାଙ୍କୁ ରାଷ୍ଟ୍ରପତି କରାଗଲା କରିବା ଦ୍ୱାରା ସେ ପାଞ୍ଚ ବର୍ଷ ରହିଥିଲେ ସେ ଏତେ ଉନ୍ନତି କରିଥିଲେ ଯେ କି ଆମେ ଏ ପର୍ଯ୍ୟନ୍ତ କେବେ ଭୁଲିନୁ ସେ ମୋର ପ୍ରିୟ ବୈଜ୍ଞାନିକ